ଓଡ଼ିଶା ରାଜ୍ୟ ରେ ବୁଲିବା ପାଇଁ ବହୁତ ଭଲ ଭଲ ଜାଗା ରହିଛି ବହୁତ ପର୍ବତ ବହୁତ ଯାହା ବି ରହିଛି ଆମର ଯୋଉ କପିଳାସ ରହିଛି ଯୋଉ ଯାଇକି ପାହାଡ଼ ଟା ଗୋଟେ ଗୋଟେ ଜାଗା ରେ ଯେମିତି ଦେଓମାଳି ପାହାଡ଼ ଚଢିବା ସବୁଠୁ ମଜାଦାୟକ କାହିଁକି ନା ଦେଓମାଳି ବହୁତ ଉଚ୍ଚା ହୋଇଥିବାରୁ ତ ଏଠି ସମସ୍ତେ ମାନେ ଚଢ଼ିବାକୁ ଅସୁବିଧା ହୁଏ ଏବଂ ଯେଉଁମାନେ ବି ଚଢ଼ନ୍ତି ସେମାନେ ଏହାର ମଜା ନେଇଥାନ୍ତି ଆଉ ମଣ୍ଡିରା ଡ଼୍ୟାମ୍ ଗୋଟେ ଅଛି ଯେଉଁ ଡ଼୍ୟାମ୍ ବହୁତ ପୁରାତନ ଯୁଗରୁ ଲୋକ ମାନେ ସେ ଡ଼୍ୟାମ୍ରେ ମଜା ନେବା ପାଇଁ ଆସନ୍ତି ଏବଂ ସେଠାରେ ହାଇକିଙ୍ଗ୍ ଏବଂ ଟର୍କିଂ ମଧ୍ୟ ସେଠି ହୁଏ ଯେଉଁଠି ଲୋକ ମାନେ ମଜା ନିଅନ୍ତି ଯେ ହଁ ଏମିତି ବି ଡ଼୍ୟାମ୍ ପାଖରେ ଏତେ ସବୁ ସୁବିଧା ମିଳିଥାଏ ତ ଲୋକ ମାନେ ସେଠିକି ମାନେ ପରିଦର୍ଶନ କରିଥିବା ଲୋକମାନେ ବହୁତ ମଜା ନିଅନ୍ତି ଏବଂ ଆଉ କେନ୍ଦୁଝର ଜିଲ୍ଲାରେ ଯେଉଁ ରହିଛି ଆମର ବହୁତ ଭଲ ଭଲ ଜାଗା ରହିଛି ଯେଉଁ ଜାଗାରେ ବୁଲିବା ପାଇଁ ପିଲାମାନେ ବହୁତ ଦୂରରୁ ଆସନ୍ତି